ଆମର ଭାରତର ଅର୍ଥନୀତି ଯେପରି କି ଆଗକୁ ଅଧିକ ବିକାଶିତ ହେଇଛି ଏହା ଇଣ୍ଟରନେଟ୍ ବ୍ୟାକିିଂ ଓ ଡିଜିଟାଲ୍ ପେମେଣ୍ଟ୍ ଦ୍ୱାରା ହେଇଛି କେମିତି କାରଣ ଏହା ଯେଉଁ ଇଣ୍ଟରନେଟ୍ ଆମର ବ୍ୟାକିଂ ଯେମିତି ଆମେ ଇଣ୍ଟରନେଟ୍ ସାହାୟତାରେ କିଛିଟା ପଇସାର ଆଦାନ ପ୍ରଦାନ କରି ପାରୁଛେ ଯେମିତି କି ବହୁତ ଦୂରରେ ଥିବା ସାଙ୍ଗ ସାଥୀମାନଙ୍କୁ ମୁଁ ଆରାମସେ ପଇସା ପଠେଇ ପାରୁଛି ସେମାନେ ମୋତେ ପଇସା ପଠେଇ ପାରୁଛନ୍ତି ଏବଂ ଡିଜିଟାଲ୍ ପେମେଣ୍ଟ୍ ଯେଉଁ ଆମର ଆସିବା ଆସିବା କାରଣରୁ ଆମେ ଯେଉଁ ଆର୍ଥିକ ଯେଉଁ ପଇସା ଯେତିକ ଅଛି ଆମେ ପଇସା ବି ପଠେଇ ପାରୁଛେ ଇଣ୍ଟରନେଟ୍ ବ୍ୟାକିଂ ବହୁତ ସୁବିଧା ବି କରେଇ ଦେଇଛି ସବୁ ଲୋକମାନଙ୍କୁ ଇଣ୍ଟରନେଟ୍ ବ୍ୟାକିଂ ଆମେ ସେଥିରେ ଆମେ ଯେହେତୁ ସବୁ କୋସଚିନ୍ର ଆନ୍ସର୍ ବି ବାହାର କରିପାରୁଛୁ ଇଣ୍ଟରନେଟ୍ ବ୍ୟାକିଂ ଏବଂ ଯେଉଁ ଡିଜିଟାଲ୍ ପେମେଣ୍ଟ୍ ବ୍ୟାଙ୍କ୍ ରହିଛି ଏହା ଏକ ବହୁତ ଭଲ ଏବଂ ସେଥିପାଇଁ ଆମର ଦେଶର ଅର୍ଥନୀତି ବିକଶିତ ହେଇପାରିଛି